ସାଧାରଣତଃ ଆମ ଗ୍ରାମରେ ଲୋକମାନେ ଖେଳପ୍ରତି ବହୁତ ଆଗ୍ରହୀ ହୋଇଥାନ୍ତି ଏବଂ ସେମାନଙ୍କର ପିଲାମାନଙ୍କୁ ମଧ୍ୟ ବହୁତ ଉତ୍ସାହିତ କରିଥାନ୍ତି ସେମାନଙ୍କୁ ସ୍କୁଲ ଟାଇମରେ ଖେଳ ଶିଖେଇବା ପାଇଁ ବହୁତ ଚେଷ୍ଟା ମଧ୍ୟ କରିଥାନ୍ତି ଏବଂ ଖେଳ ମଧ୍ୟ ବହୁତ ଆଗକୁ ଗଲେନି ଖେଳ ମାଧ୍ୟମରେ ଲୋକମାନେ ବହୁତ ଟଙ୍କା ମଧ୍ୟ ରୋଜଗାର କରିଥାନ୍ତି ଏବଂ ବହୁତ ଆଗକୁ ମଧ୍ୟ ଯାଇଥାନ୍ତି ଖେଳ ହେଉଛି ଏମିତି ଏକ ଜିନିଷ ଲୋକମାନଙ୍କୁ ଉତ୍ସାହିତ କରାଇ କରାଇଥାଏ ଏବଂ ଫୁଟବଲ ଆମ ଗ୍ରାମରେ ବହୁତ ଖେଳହୁଏ ଏବଂ ଲୋକମାନେ ମଧ୍ୟ ବହୁତ ଏକଜୁଟ ହୋଇ ଖେଳମଧ୍ୟ ଦେଖିଥାନ୍ତି ଏହା ସହିତ ଆନ୍ତର୍ଜାତୀୟ କ୍ଷେତ୍ରରେ ଆମ ଗ୍ରାମର ବହୁତ ପିଲାମଧ୍ୟ ଅଂଶଗ୍ରହଣ କରି ଉତୀର୍ଣ୍ଣ ହୋଇ କୋପ୍ ମଧ୍ୟ ଲେଈ ଗ୍ରାମକୁ ଆସିଛନ୍ତି ଏବଂ ମତେ ମଧ୍ୟ ଖେଳିବା ପାଇଁ ବହୁତ ଭଲ ଲାଗେ ସେମାନଙ୍କର କୋପ୍ ଗୁଡ଼ିକୁ ଦେଖି ମତେ ମଧ୍ୟ ଖେଳିବା ପାଇଁ ବହୁତ ଆଗ୍ରହୀ ହୋଇଥାଏ ଏବଂ କ୍ରିକେଟ୍ ଆମ ଗ୍ରାମରେ ପୂଜା ହେଲେ ଲୋକମାନେ କ୍ରିକେଟ୍ ଖେଳିବା ପାଇଁ ଆୟୋଜନ କରିଥାନ୍ତି ଏବଂ ଏହା ସହିତ ଲୋକମାନେ ମଧ୍ୟ ବହୁତ ପ୍ରକାରର ଉତ୍ସାହିତ ମଧ୍ୟ କରିଥାନ୍ତି ପୁରସ୍କାର ଦେଇ ଏବଂ ଲୋକମାନେ ବହୁତ ଉପଭୋଗ ମଧ୍ୟ କରିଥାନ୍ତି